ଆଗକାଳରେ ଲୋକମାନେ ଓଡ଼ିଆ ଶବ୍ଦରେ ସବୁ କଥା ବାର୍ତ୍ତା ହେଉଥିଲେ ଓଡ଼ିଆ ଲୋକ ଓଡ଼ିଆ ବି କ୍ଲିଅର୍ କହିପାରୁ ନଥିଲେ ଓଡ଼ିଆ ଭାଷାଭାଷି ଜାଣିଥିଲେ ମଧ୍ୟ ସେମାନେ ଲେଖା ପଢ଼ା ଶିଖିନଥିଲେ ସେମାନେ କୌଣସି ଗୋଟେ ଜିନି ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ସହଜରେ ସେମାନେ ଯାଇପାରୁନଥିଲେ ଆଜି କାଲିର ସେତେବେଳେ ଏବେ ପରିବର୍ତ୍ତନ ହୋଇଛି ଆଜି କାଲି ଛୁଆ ଜନ୍ମ ହେବା ମାତ୍ରେ ଓଡ଼ିଆ କମ୍ ଶିଖୁଛନ୍ତି ଇଂରାଜୀ ହିନ୍ଦୀ ଅଧିକା ବ୍ୟବହାର କରୁଛନ୍ତି ଅଧିକା ଶିଖୁଛନ୍ତି ଆଗକାଳରେ ଚାଟଶାଳୀ ବିଦ୍ୟା ମାନେ ପାଠ ପଢ଼ିବାର ଥିଲା ସେଠି ଯାଇକି ଓଡ଼ିଆ ହିଁ କେବଳ ଶିଖୁଥିଲେ ବର୍ତ୍ତମାନ ଛୁଆ ଜନ୍ମ ହେଲେ ଇଂଲିଶ୍ ମିଡ଼ିଅମ୍ ସ୍କୁଲ୍ ହିନ୍ଦୀ ଇଂଲିଶ୍ ଗଲେ ଇଂଲିଶ୍ ହିନ୍ଦୀ ଫାର୍ଷ୍ଟ ଶିଖୁଛନ୍ତି ଯେ ଓଡ଼ିଆ ବ୍ୟବହାର ଓଡ଼ିଆ ଲାଷ୍ଟ୍ ବେଳକୁ ଶିଖୁଛନ୍ତି ତେଣୁ ଇଂଲିଶ୍ ହିନ୍ଦୀ ଅଧିକା କହୁଛନ୍ତି ଓଡ଼ିଆ କମ୍ ଶିଖୁଛନ୍ତି ଇଂଲିଶ୍ ହିନ୍ଦୀ କହିବା ଶିଖିବା ଫଳରେ ବର୍ତ୍ତମାନ ପିଲାମାନଙ୍କର ଲାଭ ଯେ ସେମାନେ ବାହାରକୁ ଗଲେ ବାହାରେ ସବୁ ହିନ୍ଦୀ ଆଉ ଇଂଲିଶ୍ରେ କଥାବାର୍ତ୍ତା ହେଲେ ଆମର ରାଷ୍ଟ୍ର ଭାଷା ଯେହେତୁ ହିନ୍ଦୀ ତେଣୁ ଆମର ଯେକୌଣସି ଜାଗାକୁ ଗଲେ ସେଠି ହିନ୍ଦୀରେ କଥାବାର୍ତ୍ତା ହୁଅନ୍ତି ନହେଲେ ଇଂରାଜୀରେ ଜଣେ ଯଦି ହିନ୍ଦୀ ନ ଜାଣିଥିବ ଇଂରାଜୀରେ ଲେଖା ହୋଇଥିବ ଇଂରାଜୀରେ ପଢ଼ିକି ବି ଗୋଟେ ଜିନିଷ ସେ ଜାଣି ପାରିବ ଏଇଠୁ ଏଇ ଜାଗାକୁ କେତେ ବାଟ ଲାଗିବ କି ଏଇଟା କେଉଁ ଜାଗା କି କଣ ସେ ଇଂରାଜୀ ପଢ଼ିକି ଜାଣି ପାରିବ ଓଡ଼ିଆର କେଉଁଠି ମାନେ ବାହାରକୁ ଗଲେ ଓଡ଼ିଆ ଭାଷାରେ ସିନା ଲୋକେ ଘରେ କଥା ହେବେ କିନ୍ତୁ ବାହାରକୁ ଗଲେ ଯେ ଓଡ଼ିଆ ଭାଷାର କେଉଁଠି କଥା ହେଲେ ଅନ୍ୟ କୌଣସି ମାନେ ଓଡ଼ିଆ ଭାଷା ବୁଝି ପାରିବେ ନାହିଁ ଯେକୌଣସି ବେଳେ ଖାଲି ଯଦି ଜଣେ ଓଡ଼ିଆ ଜାଣିଥିବ ସେ ଜଣଙ୍କ ସାଙ୍ଗରେ ଭଲସେ କଥା ବାର୍ତ୍ତା ହୋଇପାରିବ ନାଇଁ କି ଗୋଟେ ଜିନିଷ ମାର୍କେଟ୍ରୁ କିଣି ପାରିବ ନେଇ କି ଗୋଟେ ହୋଟେଲ୍ରେ ଯାଇକି ଅର୍ଡ଼ର୍ କରିକି ଖାଇ ବି ପାରିବ ନାଇଁ ତେଣୁ ଓ ସମୟ ସହିତ ଓଡ଼ିଆ ଭାଷାର ବିକଶିତ ହୋଇଛି ହିନ୍ଦୀ ଆଉ ଇଂଲିଶ୍ ଭାଷାର ବ୍ୟବହାର ବହୁତ ପରିମାଣରେ ଚାଲିଛି